ମୋର ମତରେ ଆପଣ ଯଦି ଖୋଲା ପହଁରିବା ଚାହୁଁଛନ୍ତି ଖୋଲା ସମୟରେ ମାନେ ଖୋଲା ପାଣି ପହଁରା ସମୟରେ ସୁରକ୍ଷିତ ହେବା ଆବଶ୍ୟକ ହିଁ ଆବଶ୍ୟକ କାରଣ ଆପଣ ଯଦି ନୂଆଁକି ଶିଖୁଛନ୍ତି ତେବେ ବଡ଼ ବଡ଼ ଜଳାଶୟରେ ଯାଆନ୍ତୁ ନାହିଁ ଯଦି ଓ ବା ଆପଣ ଯାଉଛନ୍ତି ପ୍ରତିିବନ୍ଧ ରହିଚି ହେଲେ ମଧ୍ୟ ମୁଁ ବି ମଧ୍ୟ ଗୋଟେ ଥରେ ଯାଇଥିଲି ବା ଆପଣ ଯଦି ଯାଉଛନ୍ତି ସେଠାର ଖସଡ଼ା ସ୍ଥାନରେ ଦୂର ରୁହନ୍ତୁ ଏବଂ ଖସଡ଼ା ପଥର ଏବଂ ଛୋଟ ଛୋଟ ପଥରରେ ମଧ୍ୟ ଦୂର ରହିଥାନ୍ତୁ କାରଣ ଖସଡ଼ା ସ୍ଥାନ ବା ପଥରରେ ବହୁତ ଏତେ ଚିକ୍କଣ ରହିଥାଏ ତାହା ମଧ୍ୟ ବାଜି ରହିଥାଏ ଆପଣ ଯଦି ବାଜିବେ ତାହା ପାଣିରେ ପହଁରିବା କଷ୍ଟକର ହୋଇଥାଏ ମାନେ ଏବଂ ବୁଡ଼ି ରହିବା ମଧ୍ୟ ବହୁତ କଷ୍ଟକର ହୋଇଥାଏ ଯଦିଓ ବା ଆପଣ ଯାଆନ୍ତି ତ ସୁରକ୍ଷିତ ରହିଥାନ୍ତୁ ପାଣିର ଦୃଢ଼ତା ପ୍ରବାହ ଇତ୍ୟାଦି କହୁଛନ୍ତି ନା ବା ପାଣିର ସ୍ରୋତଟା ବହୁତ ଜୋରରେ ଆସିଥାଏ ତାହାର ଓପୋନେଣ୍ଟ ବା ତାହାର ସିଧା ସଡ଼କ ହି ଯିବାକୁ ଚେଷ୍ଟା କରନ୍ତୁ କାରଣ ଆପଣ ସିଧା ଯିବେ ତ ସୁରକ୍ଷିତ ରହିବେ ଏବଂ ମାନୁଚି ଯାଇଛି ମଧ୍ୟ ଯେ ବଡ଼ ବଡ଼ ଅତି ବଡ଼ ବଡ଼ ମାନେ ପାଖରେ ହିଁ ଯାଆନ୍ତୁ କାରଣ ଯଦି ଆପଣ ପାଖରେ ଯିବେ ତ ସୁରକ୍ଷିତ ରଖିବା ଏହା ବହୁତ ଆବଶ୍ୟକ ଆପଣ ପାଖରେ ହିଁ ଯାଆନ୍ତୁ ଏହା ମୋହର ମତରେ କୌଣସି ସ୍ଥାନରେ ସୁରକ୍ଷିତ ରୁହନ୍ତୁ ଏବଂ ଶୈବାଳରୁ ଦୂରରେ ରୁହନ୍ତୁ କାରଣ ଏମିତି ଶୈବାଳ ରହିଚି ଯଦିଓ ବା ଆପଣଙ୍କ ଶରୀରରେ କୌଣସି ଅଙ୍ଗ ମଧ୍ୟରେ ପଶିଯାଏ ବା ନାକ ଆଡ଼ୁରୁ ବା କାନ ଆଡ଼ୁରୁ ପଶିଯାଏ ତାହା ଆପଣଙ୍କୁ ରୋଗର ସମ୍ମୁଖୀନ ମଧ୍ୟ ହେବାକୁ ପଡ଼େ ସେଠାରୁ ଦୂରରେ ରୁହନ୍ତୁ ଆଉ ଅତି ସମୟ ମଧ୍ୟ ନିଅନ୍ତୁ ନାହିଁ ଏହା ମୋହର ମତ